ପଶୁପାଳନ ପଶୁପାଳନ ବିଷୟରେ ଆମେ ଧର ଗାଈ ବି ଗାଈକୁ ଆମେ ଧର ପାଳନ କରିବା ଗାଈ ପାଳିବା ଦ୍ୱାରା ଗାଈର ମଳ ଏବଂ ମଳକୁ ମଧ୍ୟ ବି ବାହାରେ ବିକ୍ରି କରାଯାଉଛିି ଏଇ ଯୋଉ ବିଲରେ ମଧ୍ୟ ପଡ଼ିକି ବିଲରେ ଖତ ଖତ ହୋଇ ବିଲରେ ମଧ୍ୟ ଭଲ ପରିବା ଭଲ ଚାଷ ବି ଉତ୍ପାଦନ କରିହେଉଛି ଆଉ କ୍ଷୀର କ୍ଷୀରକୁ ଆମେ ମଧ୍ୟ ଖାଇଥାଉ ଆମେ ଖାଇବା ଦ୍ୱାରା ଭିଟାମିନ ମଧ୍ୟ ହୋଇଥାଏ ଆଉ ଷ୍ଟୋରରେ ବି ମଧ୍ୟ ବିକ୍ରି କରିଥାଉ ଆଉ ସେଇ କ୍ଷୀରରୁ ଆମେ ଏ ଛେନା ଦହି ଲହୁଣୀ ଘିଅ ଏଗୁୁଡ଼ା ସବୁ ବି ମଧ୍ୟ ତିଆରି ପ୍ରସ୍ତୁତ କରି ବିକ୍ରି କରି ଲାଭଜନକ ଆମେ ହୋଇଥାଉ ଆଉ କୁକୁଡ଼ା ପାଳିବା ଦ୍ୱାରା କୁକୁଡ଼ାର ଅଣ୍ଡା ଆଉ ମାଂସ ବି ମଧ୍ୟ ବିକ୍ରି ଆଉ କୁକୁଡ଼ା ମଳ ଯୋଉ ତାକୁ ବି ବିଲରେ ପକେଇଲେ ଭଲ ଚାଷ କରିବା ବି ହୋଇଥାଏ ଭଲ ଚାଷ ବି ଉତ୍ପାଦନ ହୋଇଥାଏ ଆଉ ଛେଳି ଛେଳି ପାଳିବା ଦ୍ୱାରା ଛେଳିର ମାଂସ ବି ମଧ୍ୟ ବିକ୍ରି ହୋଇଥାଏ ଏହା ଏହାଦ୍ୱାରା ଆମେ ପଶୁପାଳନ କରିବା ଦ୍ୱାରା ମାଛ ମାଛ ମାଛ ଚାଷ ମାଛ ଚାଷ କରିବା ଦ୍ୱାରା ଆମେ ଗୋଟେ ପୋଖରୀ ଦ୍ୱାରା ମାଛ ଚାଷ କଲେ ଏଥିରୁ ଅଧିକ ଲାଭ ହୋଇଥାଏ ଗୋଟିଏ ପୋଖରୀରୁ ଆମେ ମାଛ ଚାଷ କଲେ ଅଧିକ ଲାଭ ମଧ୍ୟ ବି ହୋଇଥାଏ ମାଛ ତାପରେ ତାପରଟି ହେଉଛି ମେଣ୍ଢା ମେଣ୍ଢାକୁ ବି ଇଏ କରି ମେଣ୍ଢାକୁ ମେଣ୍ଢାରୁ ବି ମଧ୍ୟ ମେଣ୍ଢା ଚାଷ କରି ମେଣ୍ଢାରୁ ବି ମେଣ୍ଢା ଲୋମକୁ ବିକ୍ରି କରି ସେଥିରୁ ବି ମଧ୍ୟ ଭଲ ଲାଭ କରିହେଉଛି ମଇଁଷି ମଇଁଷି ପ୍ରାୟ ଲୋକ ତ ଏବେ ମଇଁଷି ଇଏ କରି ମଇଁଷି କ୍ଷୀର ମଇଁଷି କ୍ଷୀର ମଇଁଷି କ୍ଷୀରକୁ ମଇଁଷିର ମଇଁଷିର କ୍ଷୀରକୁ ଆମେ ନେଇକିନା ଷ୍ଟୋର୍ରେ ଦେଇଥାଉ କି ବା ମଇଁଷି କ୍ଷୀରରୁ ଯୋଉ ଛେନା କି ଘିଅ ଏଇସବୁ ବି ଜିନିଷ ତିଆରି କରି ତାକୁ ଆମେ ବଜାରରେ ବିକି ଭଲ ଲାଭଜନକ ବ୍ୟବସାୟ ମଧ୍ୟ କରିଥାଏ ଏଥିରୁ ପଶୁପାଳନ ଦ୍ୱାରା ବି ଭଲ ଲାଭଜନକ ବ୍ୟବସାୟ ବି ଅଧିକ ଲାଭ ମଧ୍ୟ ହୋଇପାରିବ